ରୋଷେଇ ଆରମ୍ଭ କରିବା ପୂର୍ବରୁ ଆମେ ସବୁ ଜିନିଷ ସାଇତିକି ଆଗୁଆ ମାନେ ରଖିଥାଉ ଯେମିତିକି ଆମର ବାସନକୁସନ ଧୋଇଦେଇକି ପରିଷ୍କାର କରି ରଖିଥାଉ ଆଉ ହାତ ପାଖରେ ଆମେ ତ ଗ୍ୟାସ୍ ଲାଗୁଛି ଗ୍ୟାସ୍ରେ ରୋଷେଇ କରିବା ବହୁତ ସହଜ ଶୀଘ୍ର ଚୁଲି ଲାଗିଯାଉଛି ଆମର ହାତ ପାଖରେ ମାନେ ସେଫ୍ଟି ପାଇଁ କପଡ଼ା ଆଉ ତା'ପରେ ପାଣି ରଖିଥାଉ ରୋଷେଇ ପାଇଁ ବ୍ୟବହାର ପାଣି ଆଉ ଆମର କଟା ପରିବା ଆଉ ଗୋଟା ମସଲା ଏହିସବୁ ରଖିଥାଉ ଆଉ ଆମର ଏସବୁ ଆଉ କିଛି କଟା ପରିବା ବି ମାନେ ଯେମିତିକି ପିଆଜ ଆଉ ଅଦା ରସୁଣ ଏସବୁ କଟାକଟି ଆଉ ମସଲା ତେଲ ଆଉ ଆମର ଆସିଲା ତେଲ ଜିରା ସୋରିଷ ଏହିସବୁ ଆଉ କଟା ଧନିଆ ପତ୍ର ଏସବୁ ଆଗୁଆ ସଜାଡ଼ିକି ରଖିଥାଉ ତା'ପରେ ଗ୍ୟାସ୍ ଲାଗିଲା ପରେ ଏମିତି ରଖିଥିଲେ ହାତ ପାଖରେ ଶୀଘ୍ର ସୁବିଧାରେ ମାନେ ଶୀଘ୍ର ଶୀଘ୍ର ହାତ ପାଖରେ ମିଳିଯିବ ଜଲ୍ଦି ଜଲ୍ଦି କାମ ସରିଯିବ ଏସବୁ ଥାଏ ରୋଷେଇ ଘରେ ଆଉ ପ୍ରସ୍ତୁତ କରି ରଖିଥାଉ ଏସବୁ